ମୋର ପୋଖରୀରେ ପହଁରିବା ଗୋ ଅଭ୍ୟାସ ମୁଁ ପୋଖରୀରେ ଚାରି ପାଞ୍ଚ ଥର ଦିନକୁ ଯିବାଆସିବା କରିକି ପହଁରେ ଏହା ମୋର ଏହା ମୋର ଦିନକୁ ଦୁଇ ଦୁଇ ଘଣ୍ଟା ଅଭ୍ୟାସ କରେ